ସୋସିଆଲ୍ ମିଡ଼ିଆରେ ପୋଷ୍ଟ କରିବା ପାଇଁ ବା ଡ୍ୟାନ୍ସ କରିବା ପାଇଁ ମୋତେ ପସନ୍ଦ ମୋର ପସନ୍ଦ ନୁହେଁ କିନ୍ତୁ ମୁଁ ପିଲାଙ୍କୁ ଦେଖିଛି ସୋସିଆଲ୍ ମିଡ଼ିଆରେ ଡ୍ୟାନ୍ସ କରି ଭିଡ଼ିଓ କରି ସେମାନେ ଛାଡ଼ୁଛନ୍ତି କିନ୍ତୁ ବହୁତ ମଜାଦାର୍ କିନ୍ତୁ ସେଗୁଡ଼ାକ ବିପଦଜନକ ଯେଉଁମାନେ ଶୂଟ୍ କରୁଛନ୍ତି ଗେଟ୍ ଉପରେ ଛିଡ଼ା ହୋଇ ଶୂଟ୍ କରୁଛନ୍ତି ସେମାନେ ପଡ଼ିଯାଇ ମୃତ୍ୟୁବରଣ କରୁଛନ୍ତି ସେଗୁଡ଼ାକ ବିପଦଜନକ ଏବଂ କେଉଁମାନେ ଜୀବଜନ୍ତୁଙ୍କୁ ନେଇ ଶୂଟ୍ କରୁଥିବା ବେଳେ ସେମାନେ କାମୁଡ଼ି ପକାଉଛନ୍ତି ସେମାନେ ମଧ୍ୟ ବିପଦଜନକ ଏବଂ ଯେଉଁମାନେ ଡ୍ୟାନ୍ସ କରି ଆମ ଭିଡ଼ିଓକୁ ଛାଡ଼ୁଛନ୍ତି ମଜାଦାର ଭାବେ ଆମେ ସେଗୁଡ଼ାକ ଦେଖି ଖୁସି ବା ଆନନ୍ଦିତ ହେଉଛୁ ସେଗୁଡ଼ାକ ହେଲା ବହୁତ ଖୁସିଲାଗେ ତାଙ୍କୁ ଦେଖିକରି ବହୁତ ଖୁସିଲାଗେ ଏବଂ ଯେଉଁମାନେ ଠିକ ଭାବେ ଭଲଭାବେ କରିପାରୁଛନ୍ତି ସେମାନେ ମଧ୍ୟ ବହୁତ ଭାଇରାଲ୍ ପାଇ ବହୁତ ଖୁସି ହେଉଛନ୍ତି ଏବଂ ଯେଉଁମାନେ ଠିକ ଭାବେ କରିପାରୁ ନାହାନ୍ତି ସେମାନଙ୍କ ପାଇଁ ବିପଦଜନକ ହୋଇପାରେ ସେମାନେ ଯାହାଫଳରେ ବିପଦରେ ପଡ଼ି ମୃତ୍ୟୁବରଣ କରୁଛନ୍ତି ସେଗୁଡ଼ାକ ଯେତିକି ଶୂଟ୍ କରିବା ପାଇଁ ଭଲ ଲାଗେ ସେତିକି ମଧ୍ୟ ବିପଦଜନକ ହୋଇପାରେ